ସାର୍ ସବ୍ୟସଜ୍ୟୋତି କହୁଛନ୍ତି ସାର୍ ଆମେ ଯେଉଁ ଗତ ସରସ୍ଵତୀ ପୂଜାରେ ଆମେ ଏକ ପ୍ୟାଣ୍ଟ୍ ଆପଣଙ୍କ ପାଖରୁ ଅର୍ଡ଼ର୍ କରିଥିଲୁ ଯେଉଁ ପ୍ୟାଣ୍ଟଟିକି ଆପଣ ବହୁତ ମୂଲ୍ୟ ନେଇ ନେଇଥିଲେ ଯେଉଁଟାକି ବର୍ତ୍ତମାନ ସେ ପ୍ୟାଣ୍ଟ୍ଟି ଖରାପ ପଡ଼ିଛି ଖରାପ ତାର ରଙ୍ଗ ଉଡ଼ିଯାଇଛି ଆଉ ପ୍ୟାଣ୍ଟ୍ର ବହୁତ ଛିଦ୍ର ମଧ୍ୟ ହୋଇଛି କାରଣ ସେ ପ୍ୟାଣ୍ଟ୍ଟିକୁ ଯେତେବେଳେ ଆମେ ବ୍ୟବହାର କଲୁ ସେ ପ୍ୟାଣ୍ଟ୍ର ବହୁତ ତ୍ରୁଟି ଦେଖାଯାଇଛି ତେଣୁ ଆମେ କ'ଣ କରିବୁ ଆମେ ଠିକ୍ ଦେୟ ଆପଣ ଆପଣଙ୍କର ପ୍ରାପ୍ୟ ଯେତିକି ଆମକୁ କହିଥିଲେ ଆମେ ଠିକ ସେତିକି ପ୍ରାପ୍ୟ ଦେଇ ଆମେ ଆପଣଙ୍କ ପାଖରୁ ସେ ପ୍ୟାଣ୍ଟଟିକୁ ଆଣିଥିଲୁ କିନ୍ତୁ ସେ ପ୍ୟାଣ୍ଟଟି ଭଲ ପଡ଼ିଲାଣି କାରଣ ଆପଣ ଜାଣିଛନ୍ତି କି

ଦୟାକରି କୁହନ୍ତୁ ଆପଣଙ୍କର ପ୍ୟାଣ୍ଟ୍ର ମୂଲ୍ୟ ଠିକ୍ ଥିଲା କିନ୍ତୁ ଆପଣଙ୍କ ପ୍ରଡ଼କ୍ଟଟି କ'ଣ ପାଇଁ ଏମିତି ହୋଇଛି ଆପଣଙ୍କର ପ୍ୟାଣ୍ଟ୍ର ବହୁତ ଛିଦ୍ର ଦେଖାଯାଉଛି ଆଉ ପ୍ୟାଣ୍ଟ୍ର କଲର୍ ବି ବହୁତ ଶୀଘ୍ର ଉଡ଼ିଯାଉଛି ଆଉ ପ୍ୟାଣ୍ଟ୍ର ଚେନ୍ ଯିଏ କି ଛିଣ୍ଡିଯାଇଛି ତେଣୁ ଆମେ ତାକୁ କ'ଣ କରିବୁ ଆଉ ସେ ପ୍ୟାଣ୍ଟ୍ର ମୂଲ୍ୟ କ'ଣ କରାଯିବ ବର୍ତ୍ତମାନ ଆମେ ଭାବୁଛୁ ପ୍ୟାଣ୍ଟ୍ଟିକୁ ଆପଣଙ୍କ ପାଖକୁ ରିଟର୍ଣ୍ଣ୍ କରିବାକୁ ଆପଣ ସେ ପ୍ୟାଣ୍ଟ୍ଟିକୁ ଆପଣ ଫେରସ୍ତ କରିବେ କି କ'ଣ ଆପଣ ବୁଝି କରି କୁହନ୍ତୁ ଆମେ ଗତ କା ଆସନ୍ତା କାଲି ଆପଣଙ୍କ ପାଖକୁ ଯିବୁ ଆଉ ସେ ପ୍ୟାଣ୍ଟ୍ଟିକୁ ଆପଣଙ୍କୁ ଫେରସ୍ତ କରିବୁ ଆପଣ ମୋର ପ୍ରାପ୍ୟକୁ ମୋତେ ଫେରସ୍ତ କରିବେ